ହ୍ୟାଲୋ ଆପଣ ମହାପାତ୍ର ହୋଟେଲ୍ରୁ କହୁଛନ୍ତି ଆଉ ମୁଁ ଯୋଉ ଖାଦ୍ୟ ଅର୍ଡ଼ର୍ କରିଥିଲି ବିରିୟାନୀ ଆପଣଙ୍କ ପିଲା ସୁରକ୍ଷିତ ଭାବରେ ଅବଶ୍ୟ ଠିକ୍ ଟାଇମ୍ରେ ଆଣିକି ଖାଦ୍ୟ ଦେଇଛନ୍ତି ଏବଂ ସେ ପିଲାକୁ ଭଲ ଟିପ୍ସ ଦେଇକି ଛାଡ଼ିବେ